ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଭାରତୀୟ ଅର୍ଥନୀତି ବୃଦ୍ଧି ପାଇଛି ଏବଂ ଏହା ବୃଦ୍ଧି ପାଇବାର କାରଣ ଗୁଡ଼ିକ ହେଉଛି ଆମ ଭାରତରେ ଅନେକ ଶିଳ୍ପ ଏବଂ କାରଖାନା ଗୁଡ଼ିକ ପ୍ରତିଷ୍ଠା ହୋଇଛି ଯାହାଫଳରେ ସେଠାରୁ ଆମର ଅର୍ଥ ଉପାର୍ଜନ ହେଉଛି ଆମ ଭାରତୀୟ ଲୋକମାନେ ସେଠାରେ ନିୟୋଜିତ ହୋଇ ରୋଜଗାର କରୁଛନ୍ତି ଏହା ସହିତ ଆମର ବୈ ବୈଦେଶିକ ବେପାର ମଧ୍ୟ ବହୁତ ଭଲ ଚାଲିଛି ଚିନ୍ସ ଚିନ୍ ସହିତ ଆମର ବୈଦେଶିକ ବ୍ୟାପାର ହେଉଛି ତା ସହ ଆହୁରି ମଧ୍ୟ ଅନେକ ଅନ୍ୟ ଦେଶ ଗୁଡ଼ିକ ସହିତ ଆମର ବୈଦେଶିକ ବ୍ୟାପାରରେ ସୁସମ୍ପର୍କ ରହିଛି ସେଥିପାଇଁ ଆମର ଭାରତୀୟ ଅର୍ଥନୀତି ବୃଦ୍ଧି ପାଇଛି ଏବଂ ଏହା ସହିତ ଭାରତୀୟ ଲୋକମାନେ ଶିକ୍ଷିତ ହେଲେଣି ଏବଂ ରୋଜଗାର କରିବାର ମାଧ୍ୟମ ମଧ୍ୟ ନିଜେ ବାଛିବାରେ ସକ୍ଷମ ହେଲେଣି ଯାହାଫଳରେ ଭାରତର ଲୋକମାନେ ରୋଜଗାର କରିବାରେ ସକ୍ଷମ ହେଇପାରୁଛନ୍ତି ଏହା ସହିତ ଆମ ଭାରତରେ ଚାଷ ହଉଛି ମୁଖ୍ୟ ପ୍ରଧାନ ଆମ ଦେଶରେ ଅଧିକ ଚାଷ ହୋଇଥାଏ ଏବଂ ସେହି ଚାଷ ଚାଷ ଜାତୀୟ ଦ୍ରବ୍ୟକୁ ଆମେ ରପ୍ତାନି କରି ଅନ୍ୟ ଦେଶକୁ ପଠେଇଥାଉ ଏବଂ ସେହି ଦେଶ ସହି ଦେଶରୁ ଅନ୍ୟ ସବୁ ବୈଷୟିକ ସାମଗ୍ରୀ ଆଣିଥାଉ ସେଥିଯୋଗୁଁ ମଧ୍ୟ ଆମ ଭାରତରେ ଅର୍ଥନୀତି ବୃଦ୍ଧି ପାଇଛି ଏବଂ ଆମ ଭାରତର ନୂଆ ନୂଆ ଯୁବପିଢ଼ି ସବୁ ନୂତନ ଜିନିଷ ଉଦ୍ଭାବନ କରିବାରେ ସକ୍ଷମ ହୋଇପାରିଛନ୍ତି ଆମର ବୈଷୟିକ ଜ୍ଞାନ କୌଶଳ ବିକଶିତ ହୋଇଛି ଏହା ସହିତ ବିଜ୍ଞାନର ମଧ୍ୟ ବୃଦ୍ଧି ହୋଇଛି ଆଜିକାଲି ଆମ ଭାରତର ସମସ୍ତ ପିଲାମାନେ ଶିକ୍ଷିତ ହୋଇ ନୂତନ ଜିନିଷ ତିଆରି କରି ତାକୁ ଉଦ୍ଭାବନ କରୁଛନ୍ତି ଯାହାକି ଆମ ଭାରତକୁ ବିକାଶ ଦିଗରେ ବିକାଶ ଦିଗରେ ଆଗେଇ ନେଇଛି ଏହା ସହିତ ଆମ ଅଭିବୃଦ୍ଧି ପାଇଁ କେତେକ ମୁଖ୍ୟ ଶିଳ୍ପ ମଧ୍ୟ ରହିଛି ସେହି ଶିଳ୍ପ ଗୁଡ଼ିକ ଯୋଗୁଁ ମଧ୍ୟ ଆମ ଦେଶର ଅଭିବୃଦ୍ଧି ହୋଇପାରିଛି ଏବଂ ଆମ ଦେଶରେ ଇଣ୍ଟର୍ନେଟ୍ ବ୍ୟାଙ୍କିଂ ମଧ୍ୟ ଉପଲବ୍ଧ ଅଛି ଯାହାକି ଆମକୁ ବ୍ୟାଙ୍କକୁ ଯାଇ ସମୟ ନଷ୍ଟ କରିବାକୁ ପଡ଼ୁନାହିଁ ଆମେ ମୋବାଇଲ ମାଧ୍ୟମରେ ବ୍ୟାଙ୍କିଂ କାର୍ଯ୍ୟ କରିପାରୁଛେ ଏବଂ ଫୋନପେ ଗୁଗୁଲ୍ ପେ ଆଉ ପେଟିଏମ୍ ମାଧ୍ୟମରେ ଆମେ ପେମେଣ୍ଟ କରିପାରୁଛେ ଆମେ ଯେକୌଣସି ଜାଗାକୁ ମଧ୍ୟ ଯାଇଥାଉ ଯେକୌଣସି ସ୍ଥାନରେ ମଧ୍ୟ ଥାଉ ଆମକୁ ବ୍ୟାଙ୍କ ନ ଯାଇ ସେଇ ଗୋଟିଏ ଜାଗାରେ ଥାଇ ଆମକୁ କାହାକୁ ପେମେଣ୍ଟ କରିବାର କିଛି ଥିଲେ ଆମେ ତାଙ୍କୁ ସାଙ୍ଗେ ସାଙ୍ଗେ ପେମେଣ୍ଟ କରିପାରୁଛେ ଏବଂ ତାଙ୍କଠୁ କୌଣସି ଜିନିଷ କିଣି ପାରୁଛେ ଡିଜିଟାଲ୍ ପେମେଣ୍ଟର ସୁବିଧା ଯୋଗୁଁ ଲୋକମାନେ ବହୁତ ଉପକୃତ ହୋଇପାରୁଛନ୍ତି